ଯେଉଁମାନେ ନୂଆକରି ଚିତ୍ରାଙ୍କନ କରୁଛନ୍ତି ବା ଚିତ୍ରାଙ୍କନରେ ଯେଉଁମାନେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି ବଡ଼ ବଡ଼ ଚିତ୍ରକାର ହେବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ପ୍ରଥମେ ନିଜର ମନ ଧ୍ୟାନକୁ ସ୍ଥିିର କରି ଆଗକୁ ବଢ଼ିବାକୁ ହେବ ଏବଂ ଯେଉଁ ଚିତ୍ରାଙ୍କନଟା ସେମାନେ କରୁଛନ୍ତି ସେ ଚିତ୍ରାଙ୍କନରେ ପୁରା ମନ ଧ୍ୟାନ ଏକ କରିକି ଯଦି କରିଲେ ସେ ଚିତ୍ରାଙ୍କନଟା ବହୁତ ବଢ଼ିଆ ହୋଇଥାଏ ଏବଂ ଚିତ୍ରାଙ୍କନ କଲାବେଳେ ଅନେକ ଗୁଡ଼ିଏ ସମସ୍ୟା ସୃଷ୍ଟି କରିଥାଏ ଯଥା ଆମ ଯେଉଁ ସିଶାରେ ଯେଉଁ ଆମେ ଅଙ୍କନଟା କରୁଛୁ ସେହି ସିଶାରେ ଯେଉଁ ଅଙ୍କନ କଲାବେଳେ ସିଶାର ଯେଉଁ ଲେଡ୍ଟା ଥାଏ ତାହା ଭାଙ୍ଗିଯାଏ ତ ଭାଙ୍ଗିଯିବା ଫଳରେ ବେଳେ ବେଳେ କ'ଣ ହୁଏନା ଭାଙ୍ଗିଯିବା ଫଲରେ ଚିତ୍ରାଙ୍କନଟା ଗଡ଼ବଡ଼ ହୋଇଯାଏ ବା ଏପଟ ସେପଟ ହୋଇଯାଏ ତ ସେହିପରି ଭାବରେ ଯେଉଁ ଏପଟ ସେପଟ ହୋଇଯାଉଛି ତାହାକୁ ଭଲ କରିବା ପାଇଁ ଆମେ ପ୍ରଥମେ ଆମ ମନକୁ ସ୍ଥିର କରିବାକୁ ପଡ଼ିବ ଏବଂ ମନ ପ୍ରଥମେ ସ୍ଥିର ହେଲେ ତାହା ଆପେ ଆପେ ଠିକ୍ ହୋଇଯିବ ଏବଂ ଆମେ ପ୍ରଥମେ ଯାହା ଉପକରଣ ଚିତ୍ରାଙ୍କନ କରିବା ପାଇଁ ଉପକରଣ ତାହାକୁ ଏକା ସାଥିରେ ଆମେ ରଖିବା ଏବଂ ଏକା ସାଥିରେ ରଖି ସାରିଲା ପରେ ସେସବୁକୁ ଆମେ ଚିତ୍ରାଙ୍କନ କରିବା ଏବଂ ଚିତ୍ର ଅଙ୍କନ କରି ହେଲାପରେ ଆମେ ଯାହାକୁ ଦେଖେଇବା ବା ଯିଏ ଆମ ଗୁରୁଜୀ ତାହାଙ୍କୁ ଯଦି ଆମେ ଦେଖେଇବା ସେ ଚିତ୍ର ବହୁତ ଭଲ ଲାଗିବ ତେଣୁ ଆମେ ଯାହା ମନ ଧ୍ୟାନ ଯାହା ଅଛି ସବୁକୁ ଏକ କରିକି ଆମେ ଚିତ୍ର କରିବା ଦରକାର ଏବଂ ଚିତ୍ରାଙ୍କନ କରିଲା ସମୟରେ କାହାରି କଥାକୁ ଭାବିବା ନାହିଁ ଏବଂ ଅନ୍ୟ କଥାକୁ ମାଇଣ୍ଡ୍ରୁ ପୁରା ଓଭର୍ଲୋଡ଼୍ କରିଦେବାକୁ ପଡ଼ିଥାଏ ଏବଂ ସବୁବେଳେ ଭଲ କଥା ଚିନ୍ତା କରି ସେହି ଚିତ୍ର ବିଷୟରେ ଚିନ୍ତା କରିବାକୁ ପଡ଼ିଥାଏ ତ ଏହିପରି ଭାବରେ ଚିତ୍ରାଙ୍କନ କଲେ କୌଣସି ଭୁଲ୍ ହୋଇନଥାଏ ଏବଂ ଭଲ ଭଲ ଭାବରେ ସେହି ଚିତ୍ରାଙ୍କନଟା ହୋଇଯାଇଥାଏ ଏବଂ ଚିତ୍ରାଙ୍କନ କରିବା କୌଣସି ସହଜ କଥା ନୁହେଁ ଏଇଟା ବି ଗୋଟେ ଯୁଦ୍ଧ କରିବା ସହିତ ସମାନ କାହିଁକିନା କୌଣସି କାମ ଛୋଟ ବଡ଼ ହୋଇନଥାଏ ଚିତ୍ରକାରକୁ ମଧ୍ୟ ଗୋଟିଏ ବହୁତ କଷ୍ଟ କରି ଗୋଟେ ଚିତ୍ର ତିଆରି କରିଥାଏ ତେଣୁ ସେ ତା'ର ପଇସା ପାଇଥାଏ ତ ଚିତ୍ରକାର ବା ଚିତ୍ରାଙ୍କନ କରିବା ଗୋଟେ ସହଜ କଥା ନୁହେଁ ଏହା ଯିଏ କହୁଛି ବହୁତ ଖରାପ କଥା ବା ଭଲ କଥା ନୁହେଁ ତ ଚିତ୍ରାଙ୍କନ ବା ଚିତ୍ରକାରଙ୍କୁ ଆମେ ସବୁ ହେଲେ ଆମେ ଆଖି ଆଗରେ ରଖିବା କଥା ଏବଂ ସମ୍ମାନ ଦେବା କଥା ଯେବେ ଯେବେ ଦେଖିଲେ ସମ୍ମାନ ଦେବା କଥା କାହିଁକିନା ସେ ବି ଆମ ଦେଶ ପାଇଁ କିଛି କରୁଛି ତ ସେମାନଙ୍କୁ ମଧ୍ୟ ସମ୍ମାନ ଦେବା କଥା